ହଁ ମୁଁ ଅନଲାଇନର ବ୍ୟବସ୍ଥା ମୁଁ ଜାଣିଛି ଫୋନ ପେ ମୁଁ କରେ ଆଉ ସବୁପ୍ରକାର ଯେଉଁ ଯେକୌଣସି ଜାଗାକୁ ହିସାବ ଟଙ୍କା ପତ୍ର ଦବାକୁ ପଡ଼େ ମୁଁ ସେଇ ଅନଲାଇନ ମାଧ୍ୟମରେ ମୁଁ ପଠାଏ ଆଉ ଗୋଟେ ନମ୍ବର ଯଦି ଏପଟ ସେପଟ ହେଇଗଲା ସେ ପଇସା ବି ପଳେଇବ ସେଥିଲାଗି ମୁଁ ବହୁତ ଚିନ୍ତା କରିକି ସେଇଟା ଭାବିଛି ଯେ ସେଇଟା ଶିଖିବାରୁ ସେଇଟା ମୁଁ ସବୁ ଇଏ କରୁଛି ଆଉ ଅନଲାଇନ ମାଧ୍ୟମରେ କଥା ହଉଛି ଆଉ ଏଇଟା ଗୋଟିଏ ଭଲ ସଂସ୍ଥା ଚାଲିଛି ଆଉ ଆଉ ଏଇଟା ଭାବି ଯେନ୍ତି ସମସ୍ତେ ବି କରିବା ଦରକାରେ ଅନଲାଇନ ଆଉ ଫୋନପେ ଏଇଟା କଲେ ବି ଭଲ ହେବ ଆଉ ଫୋନପେ ଦ୍ୱାରା ବି ଚୋରି କମିଛି ଡକାୟତ କମିଛି ଏଇଟା ବି ବହୁତ ବି ଡେଭଲପମେଣ୍ଟ ହଉଛି ଅନଲାଇନ୍ ହିଁ ଭଲ ଲାଗୁଛି ଆଉ ମଝିରେ ମଝିରେ ବି କେତେକ ଅଂଶରେ ବି ସେଇଟା ପଇସା ବି ପଳେଇ ଯାଉଛି ଦୁଇ ଥର ଖଣ୍ଡେ ପଳେଇ ମୁଁ ତ ଜାଣିପାରିନି ଗୋଟେ ନମ୍ବର ଏପଟ ସେପଟ ହେଇଗଲେ ବି ପଳେଇ ଯାଉଛି ଟଙ୍କା ପତ୍ର ଆଉ ଏଥିରେ ଜାଣିବାରୁ ସବୁଠୁ ପ୍ରକାର ସୁବିଧା ପାଉଛୁ ଆମେ ଆଉ